ଓଡ଼ିଶାର ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଜୀବନ ଘଟଣା ଏବଂ ମାଇଲ ଖୁଣ୍ଟକୁ ବହୁତ ଭାବରେ ବହୁତ ଭଲ ଭାବରେ ଉତ୍ସର୍ଗରେ ପାଳନ କରନ୍ତି ଓଡ଼ିଶାର ଲୋକମାନେ ତାଙ୍କର ଜୀବନର ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ବହୁତ ଆନନ୍ଦର ଉଲ୍ଲାସରେ ପାଳନ କରନ୍ତି ସେମାନେ ଯେତେବେଳେ ବହୁତ ଆନନ୍ଦ କିମ୍ବା ଖୁସି ହୋଇଥାନ୍ତି ତେବେ ସେମାନେ ଲୋକମାନଙ୍କୁ ଖାଇବା ପାଇଁ ମିଠା କିମ୍ବା ଭୋଜି ବଣ୍ଟନ କରିଥାନ୍ତି ଯେପରିକି ସେମାନେ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ମିଠା ଦେଇଥାନ୍ତି କିମ୍ବା ଭୋଜିରେ ବହୁତ ଲୋକଙ୍କୁ ଖାଇବା ପାଇଁ ଖାଦ୍ୟ ଦେଇଥାନ୍ତି ଓଡ଼ିଶାର ଲୋକମାନେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ଘଟଣା ଏବଂ ମାଇଲ ଖୁଣ୍ଟକୁ ପାଳନ କରି ଆମ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ମିଠା ଭୋଜି ବଣ୍ଟନ କରନ୍ତି କିମ୍ବା ଲୋକମାନଙ୍କୁ ଖାଇବା ପାଇଁ ଦେଇଥାନ୍ତି ଓଡ଼ିଶାର ଲୋକମାନେ ବହୁତ ଖୁସିରେ ବହୁତ ଆନନ୍ଦ ଉଲ୍ଲାସରେ ନିଜ ଜୀବନର ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଏବଂ ମାଇଲ ଖୁଣ୍ଟକୁ ବହୁତ ଆନନ୍ଦ ସହିତ ପାଳନ କରନ୍ତି